ଏ ଯେଉଁ ଲାଲ୍ ସାର୍ଟଟା ଯେଉଁ କିଣିଲି ମୋତେ ଟିକିଏ ଅଲଗା ପ୍ରକାର ଲାଗୁଛି ପିନ୍ଧିବାର ଲାଗି ମୋତେ ଟିକିଏ ଫିଟିଂ ବି ନାହିଁ ଲାଗିବାର ଆର୍ ଦେଖିଲେ ଏହି ସାର୍ଟ ଖରାରେ ପିନ୍ଧିଲେ ପୁରା ତାତିଯାଉଛି ଆର୍ ଘରେ ବି କହିଲେ ଏ ସାର୍ଟ ତୁ କ'ଣ ହେଲା ଯେ କିଣିଲୁ ଦେଖିବାର ଲାଗି ବି ଭଲ ନାହିଁ ଲାଗିବାର ଆର୍ ପୂରା ରକ୍ତ ଭଳିଆ ଲାଲ୍ ଦେଖାଯାଉଛି ଆର୍ ପଇସା ବି ଟିକିଏ ଅଧିକ ପଡ଼ିଲା ଏଇଟା ତ ମାନେ କପଡ଼ା ଅପେକ୍ଷା ଏଇଟାର ପଇସା ଟିକିଏ ଅଧିକ ନେଲେ ଆଉ ଏଇଟାର ସିଲେଇ ବି ଡବଲ ନାହିଁ ପଡ଼ି ସିଙ୍ଗଲ ସିଲେଇ ହୋଇଛି ଆର୍ ରେଟ୍ ଅନୁସାରେ ଏଇଟାର ସିଲେଇ ବି ଭଲ ହେବାର ଦରକାର ଥିଲା କିନ୍ତୁ ସେଇଟା ବି ନାହିଁ ହୋଇପାରି ତା' ପରେ ଯେ କପଡ଼ା ଯେଉଁ କାଚି ଦେଉଛନ୍ତି ଯେଉଁ ସଫା କରାହେଉଛି ତାହାକୁ ପୁରା ଭିତର ବାହାର ପୂରା ସମାନ ଦେଖାଯାଉଛି ବୋଇଲେ ଭୁରି ଉଠିକରି ତା'ର ଯେଉଁ ସୂତାମାନେ ବାହାରିଲା ବାହାରିଲା ଭଳିଆ ଦେଖାଯାଉଛି ଆଇରନ୍ ମାରିଦେଲେ ସେଇଟା ମାନେ ପୂରା ଲେଟ୍କି ଯାଉଛି ସବୁ ପୂରା ତାତିକରି ଆଇରନ୍ରେ ଲେଟ୍କି ଯାଉଛି ପୋଡ଼ିଲା ଭଳିଆ ହେଉଛି